ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ଆମର ବହୁତ କିଛି ଆହ୍ୱାନ ଦେଇଥାଏ ଏହା ସମସ୍ୟାର ସମ୍ମୁଖୀନ ହେବ ବୋଲି କହିଲେ ଅନୁଚିତ୍ ହେବ କାହିଁକିନା ଭାଷା ଯୋଗୁଁ ହିଁ ଲୋକମାନେ ଉନ୍ନତି ହେବା ସହିତ ଭାଷା ଯୋଗୁଁ ହିଁ ସେମାନଙ୍କର କଥା ବି ବାର୍ତ୍ତା ବି ଭଲ ହେଇଥାଏ ଯେଉଁଦ୍ୱାରା ସେମାନେ ଆଗକୁ ବଢ଼ିଥାନ୍ତି ଆଧୁନିକ ଦୁନିଆଁରେ ବହୁତ କିଛି ବିକାଶ ହେଇଗଲାଣି ଯୋଉଦ୍ୱାରା ଲୋକମାନେ ବହୁତ ଡ଼େଭଲପ୍ ହୋଇଗଲେଣି ଗାଁ ସହିତ ଲୋକମାନେ ମଧ୍ୟ ଡ଼େଭଲପ୍ ହୋଇଗଲେଣି ଯେମିତିକି ଭୂମି ସମସ୍ତଙ୍କର ଭାଷା ସମାନ ହୋଇଗଲାଣି ତାହାକୁ ବି କହିହେବନି କି କିଏ କେଉଁ କାଷ୍ଟର ଭାଷା ଏମିତି ଭାବରେ ପ୍ରଭାବିତ କରିଛି ଲୋକମାନଙ୍କୁ ଯଦ୍ୱାରା ସେମାନେ ବହୁତ ହି ଏଜୁକେଟେଡ଼୍ ହୋଇଗଲେ ଯାହା ଆଧୁନିକ ଦୁନିଆରେ ହବା କଥା ସେ କେବେ ବି ଭାବିନଥିଲେ ଯେ ଏଇ ଦୁନିଆରେ ଆଧୁନିକ ଦୁନିଆରେ ଏତେ ଡ଼େଭଲପ୍ ହୋଇପାରିବ ଏତେ ବିକାଶ ଘଟିପାରିବ ଯେଉଁଦ୍ୱାରା ଲୋକମାନେ ଆଗକୁ ବଢ଼ିବେ ଏବଂ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଏ ସେମାନେ ଭାଷା ଯୋଗୁଁ ହିଁ ବହୁତ ହି ଉନ୍ନତି କରିଛନ୍ତି ଯେଉଁଦ୍ୱାରା ସେମାନେ ଆଗକୁ ବଢ଼ିଛନ୍ତି ଏବଂ ଆଗକୁ ବଢ଼ିବା ଦ୍ୱାରା